ଆମ ଘରକୁ କେହି ଆସିଥିବା ଅତିଥି ଯଦି କୌଣସି ପର୍ଯ୍ୟଟନସ୍ଥଳୀ ବା ଆମ ଅଞ୍ଚଳରେ ବୁଲିବାକୁ ଚାହିଁବେ ପ୍ରଥମେ ମୁଁ ଦେଖେ ସିଏ କେତେ ସମୟ ଉପସ୍ଥିତ ରହନ୍ତି ଏବଂ କେଉଁ ଜାଗାକୁ ଗଲେ ଆମକୁ ସୁବିଧା ହେବ ପ୍ରଥମେ ତ ଯଦି ଅଳ୍ପ ସମୟପାଇଁ ଆସିଥାନ୍ତି ମୁଁ ଆମ ଭଦ୍ରକରେ ଥିବା ଭଦ୍ରକାଳୀ ମନ୍ଦିର ଏବଂ ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିରକୁ ବୁଲିବାକୁ ଯାଇଥାଏ ଏହା ବ୍ୟତିତ ଆମର ଏଇପାଖରେ ଥିବା ଝରଣା ଓ ନଦୀ ମଧ୍ୟ ବୁଲିବାକୁ ଆମେ ଯାଇଥାଉ କାରଣ ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ବେଶ୍ ଭଲ ଲାଗିଥାଏ ଏହା ବ୍ୟତୀତ ଯଦି ସେ ଅଧିକ ଦିନର ସମୟନେଇ ଆସିଥାନ୍ତି ତେବେ ଆମେ କେନ୍ଦୁଝର ଜିଲ୍ଲାର ଘଟଗାଁ ତାରିଣୀ ମନ୍ଦିର ଯାଇଥାଉ କିମ୍ବା ଭୁବନେଶ୍ୱର ଦିନେ ଆମେ ବୁଲିବାକୁ ଯାଇଥାଉ ସେଠାରେ ବିଭିନ୍ନ ପ୍ରକାର ମନ୍ଦିର ନନ୍ଦନକାନନ ଓ ଧଉଳି ଶାନ୍ତିସ୍ତୁପ ମଧ୍ୟ ଅଛି ଏହା ବ୍ୟତୀତ ଯଦି ଅଧିକ ସମୟହେଲା ଓ ଆମକୁ ସୁବିଧା ହୋଇପାରିଲା ତେବେ ଆମେ ପୁରୀର ଜଗନ୍ନାଥ ମନ୍ଦିର ଓ କୋଣାର୍କ ମଧ୍ୟ ବୁଲିବାକୁ ଯାଇଥାଉ ଓ ସେଠାରେ ସମୁଦ୍ରରେ ଗାଧୋଇ ଆମେ ତାହାର ମଜା ନେବାକୁ ମଧ୍ୟ ବେଶ୍ ପସନ୍ଦ କରିଥାଉ ତେଣୁ ଯେକୌଣସି ଅତିଥିଙ୍କ ସମୟକୁ ନେଇ ଆମେ ସେଇ ହିସାବରେ ବିଭିନ୍ନ ପ୍ରକାର ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇଥାଉ